ଲୋକମାନେ ବ୍ୟାଙ୍କ ବ୍ୟତୀତ ଗାଁରେ ଥିବା ସାହୁକାରମାନଙ୍କ ଠାରୁ ଟଙ୍କା ଆଣି ଋଣ ଆଣି ନିଜର କାର୍ଯ୍ୟ ତୁଲାଇଥାନ୍ତି ଓ ପରେ ସୁଜି ଦେବେ ବୋଲି କହିଥାନ୍ତି ଋଣ ବାବଦକୁ ସେ ସୁନା ବନ୍ଧକ ପକାଇଥାନ୍ତି ନହେଲେ ଗାଡ଼ି ବନ୍ଧକ ପକାଇଥାନ୍ତି ଏ ସବୁ ଜିନିଷ ବନ୍ଧକ ପକାଇ ନିଜର କାର୍ଯ୍ୟ କରି କରିବା ପାଇଁ କିଛି ଋଣ ଆଣିଥାନ୍ତି ଗରିବ ଲୋକମାନଙ୍କ ପାଖରେ ବେଶୀକା ବେଶୀ ଟଙ୍କା ନଥାଏ ସେ ଗୋଟେ ଝିଅ ବାହାଘର କରିବାପାଇଁ କିଛି ସାହୁକାରଙ୍କ ଠାରୁ କିଛି ଋଣ ଆଣିଥାଏ ସେଥିପାଇଁ ତାଙ୍କୁ କିଛି ବନ୍ଧକ ଦେବାକୁ ପଡ଼ିଥାଏ ଯଥା ସୁନା ଗାଡ଼ି କ'ଣ ଏଇ ସବୁ କିଛି ବନ୍ଧକ ଦେଇ ସେ ପଇସା ଆଣିଥାନ୍ତି ନିଜର ଝିଅ ବାହାଘର କରିବା ପାଇଁ ବାହାଘର କିଛି କିଛି ମାସ ପାଇଁ ସେ ଋଣ ଆଣି ଥାଆନ୍ତି କିଛି ମାସ ସରିଲା ପରେ ସେ ସୁଜି ଦେବେ ବୋଲି କହିଥାନ୍ତି ଏହି ସବୁ କଥା କହି ଗରିବ ଲୋକମାନେ ସାହୁକାରଙ୍କ ଠାରୁ କିଛି ଋଣ ଆଣିଥାନ୍ତି ଗରିବ ଲୋକମାନଙ୍କ ଠାରେ ବେଶୀ ପଇସା ନ ଥାଏ ସେ କିପରି ନିଜର ଗୋଟେ ଝିଅର ବାହାଘର କରି ପାରନ୍ତି ସେଥିପାଇଁ ସେ ସେ ସାହୁକାରଙ୍କ ଠାରୁ କିଛି ଋଣ ଆଣି ଥାନ୍ତି ଆଉ କେତେକ ଲୋକ ନିଜର କିଛି କାର୍ଯ୍ୟକାରୀ କରିବା ପାଇଁ ତାଙ୍କ ପାଖରେ ଯେତେବେଳେ କିଛି ପଇସା ନଥାଏ ସେ ମଧ୍ୟ କିଛି ପଇସା ତାଙ୍କ ସାହୁକାରଙ୍କ ଠାରୁ ଆଣିଥାନ୍ତି କିଛି ମାସ ପରେ ଦେବେ ବୋଲି କହିଥାନ୍ତି ସେଥିପାଇଁ ସେ କେତେକ କଥା ବନ୍ଧକ ପ କିଛି ଜିନିଷ ବନ୍ଧକ ପକାଇ ଆଣିଥାନ୍ତି ମାସେ ଗଲେ ଦେଇଦେବେ ବୋଲି କହିଥାନ୍ତି ସେଥି ଆଉ କେତେକ ଲୋ ବହୁତ ଲୋକ ଗରିବ ଲୋକ ସେ ବ୍ୟାଙ୍କ୍ରୁ ଋଣ ନ ଆଣି ପାରି ବଡ଼ ବଡ଼ ଲୋକମାନଙ୍କଠାରୁ ଋ ବନ୍ଧକ କିଛି ଜିନିଷ ବନ୍ଧକ ପକାଇ ଋଣ ଆଣିଥାଆନ୍ତି